ହଁ ମୁଁ କଳାକୃତିରେ ପ୍ରତିଯୋଗିତା ନେଇଛି ଆଉ ଅନେକ ଡାଇଗ୍ରାମ ୟା ଚିତ୍ର କରିଛି ଯାହାକି କ୍ଲଷ୍ଟର ଲେଭେଲରେ କରିଛି ଆଉ ଡିଷ୍ଟ୍ରିକ୍ ଲେଭେଲରେ ବି କରିଛି ସେଠାରେ ତମକୁ ଯେକୌଣସି ବି ଗୋଟିଏ ଜାଗାର ନା କି ପର୍ବତ ପାଣି ପୋଖରୀ ଯାହାବେ ଗୋଟିଏ ଟପିକ ଦିଅନ୍ତି ତା ବିଷୟରେ ତା ରିଲେଟେଡ଼୍ ତମ ଆପଣମାନଙ୍କୁ ଚିତ୍ର କରିବାକୁ ପଡ଼ିବ ଆଉ ସେଇ ଚିତ୍ର ସ୍ପେସିଫିକ୍ ଜଣେ ଦେଖୁ ଦେଖୁ ଜାଣିବାର ଅଛି ଯେ ହଁ ଏଇଟା ସେଇ ଚିତ୍ର ସେଇ ଜିନିଷଟାକୁ ନେଇ କରାଯାଇଛି ଆଉ ସେଇ ହିସାବରେ ଦେଖାଯାଉଛି ସେଇ ହିସାବରେ ଆପଣ ଚିତ୍ର ଯଦି କରିବେ ତ ଆପଣଙ୍କର ଡାଇଗ୍ରାମଟା କି ଆପଣଙ୍କ ଚିତ୍ରଟାକୁ ରେଟିଂ ଦିଆଯିବ ଯାହାଫଳରେ ଆପଣଙ୍କୁ ପୋଜିସନ୍ ବି ଜଣା ପଡ଼ିବ ଯଦି ଭଲ କରିଛନ୍ତି ଫାଷ୍ଟ ପୋଜିସନ୍ ଯଦି ତାଠୁ ଟିକେ ଖରାପ କରିଛନ୍ତି ସେକେଣ୍ଡ ପୋଜିସନ୍ ଆଉ ଯଦି ଜଷ୍ଟ ତା'ଠ ବି ବିଲ ଆଭାରେଜ କରିଛନ୍ତି ତ ଥାର୍ଡ଼ ପୋଜିସନ୍ ଏହା ହେଉଛି ଡ୍ରଇଂ ୟା ଚିତ୍ରର ପ୍ରସେସ ପ୍ରକ୍ରିୟା ଯେଉଁଥିରେକି ଡ୍ରଇଂ କରାଯାଏ